ମୋର ପ୍ରିୟ ପକ୍ଷୀ ସ୍ଥାନ ହେଲା ଚିଲିକା ପାଲଟିଛି ଦେଶୀ ବିଦେଶୀ ପକ୍ଷୀଙ୍କର ଉଁ ଭୂସ୍ବର୍ଗ ଚିଲିକାରେ ପି ପହିଲିରେ ରହିବାକୁ ଆସନ୍ତି ବିଭିନ୍ନ ଦେଶରୁ ଉଡ଼ନ୍ତି ଅନେକ ପ୍ରକାର ପକ୍ଷୀ ସେହି ସମୟରେ ନୀଳାମ୍ବୁ ଚିଲିକାରେ ଥାଏ ରଙ୍ଗର ପେଷାର ରଙ୍ଗ ବେରଙ୍ଗର ପକ୍ଷୀର ସମାରୋହରେ ଚିଲିକା ମୁଖରିତ ହୁଏ ଖୋର୍ଦ୍ଧା ଜିଲ୍ଲା ସ୍ଥିତ ମଙ୍ଗଳାଯୋଡ଼ି ପକ୍ଷୀ ଅଭୟାରଣ୍ୟରେ ଧୀରେ ଧୀରେ ବଢ଼ିବାରେ ଲାଗନ୍ତି ସେଥିପାଇଁ କୁହାଯାଏ ମରାଳ ମାଳିନୀ ନୀଳାମ୍ବୁ ଚିଲିକା ବିଦେଶୀ ପକ୍ଷୀ ମାନଙ୍କ କିପରି କିଚିରି ମିଚିରି ଶବ୍ଦରେ ମଙ୍ଗଳ ଯୋଡ଼ି ପକ୍ଷୀ ଅଭୟାରଣ୍ୟରେ କେମିତି ହୁଏ ବହୁତ ସୁନ୍ଦର ସୁନ୍ଦର ପକ୍ଷୀ ମାନେ ଏଠାକୁ ଆସନ୍ତି ସେଥିପାଇଁ ମୋ ମନ ଆନନ୍ଦିତ ହୋଇଯାଏ